ଆମର୍ ଇନ ସେ ଗୁଟେ ଡକ୍ଟର୍ଟେ ଆଏସନ୍ ଆର ଇନ ଗାଏ ଦାମୁର୍ ଛେଲ୍ ମେଢ଼ି ସମସ୍ତଙ୍କୁ ଦେଖ୍ସନ୍ ଓଷୋ ପତର୍ ବି ଠିକ୍ ଦେସନ୍ ତା'ପରେ ଓଷୋ ପତର୍ ଦେଇକରି ସେମାନେ ଠିକ୍ ହଉଛନ୍ ଆର୍ ସମସ୍ତେ ସେଟାର୍ ଯତ୍ନ କରୁଛନ୍ ଆର୍ ସମସ୍ତେ ଇନ ଭଲ୍ ହିସାବେ ଅଛୁ ଆର୍ ସମସ୍ତେ ସେ ପଶୁପାଲନ୍ କରି କରି ଆମେ ଆମର୍ ଜୀବିକା ଚଲଉଛୁ ଆର୍ ସମସ୍ତେ ଇଏ କରି କରି ରହୁଚୁଁ ସେ ସମସ୍ତେ ଇନ ପ୍ରାୟ ପଚାଶ୍ ଷାଠେ ସତୁର୍ ଘର୍ ଏବେ ସମସ୍ତେ ଗାଏ ଛେଲି ସମସ୍ତେ ରଖିଛନ୍ ଆର୍ ସମସ୍ତେ ସେନ୍ତା କରି କରି ରଖୁଛନ୍ ଆର୍ ଡକ୍ଟର୍ ଆସିକରି ଟେଷ୍ଟ୍ କରୁଛେ ଆର୍ ସବୁବେଲେ ଓଷୋ ପତର୍ ଦଉଛେ ଆର୍ ସେ ତାକର୍ ଯତ୍ନ ସବୁବେଲେ ନଉଛେ ଆର୍ ସବୁବେଲେ ଦେଖୁଛନ୍ ସେତାକ ଆର୍ ଇନ ତ ସବୁବେଲେ ଡକ୍ଟର୍ ରହୁଛେ ନ ଆର୍ ଇନ୍ ତ ଘର୍ ଅଛେ ତାର୍ ଇନ ରହୁଛେ ଆର୍ ସବୁ ଓଷୋ ପତର୍ ଦଉଛେ ଆର୍ ସବୁ କରୁଛେ ଆରୁ ଏନ୍ତି କରି ରହୁଛୁ ଆରୁ ସେ ଡକ୍ଟର୍ମାନେ ତ ସବୁବେଲେ ଅସୁଛନ୍ ଆର୍ ସମସ୍ତେ ଇଏ କରି କରି ରହୁଛନ୍